ହଁ ମୋ ମତରେ ତ ମୋବାଇଲ କିମ୍ବା ରେଡ଼ିଓ ବା ଖବରକାଗଜରେ ଏମିତି ସଠିକ ଖବର ଦିଆଯାଏନି ହଁ କୌଣସିଟା ସତ ହୁଏ ସତ ବି ଦେଇଥାଏ ଆଉ କୌଣସିଟା ମିଛ ବି ହୋଇଥାଏ କିନ୍ତୁ ସବୁ ଏମିତି ସତ ବୋଲି କିଛି ଏମିତି ମାନେ ନାହିଁ କେଉଁଟା ଠିକ କେଉଁଟା ବି ଭୁଲ ଏମିତି ଦେଇଥାଏ